ପର୍ବପର୍ବାଣୀ ଭିତରେ ଆମେ ଦୁର୍ଗା ମୂର୍ତ୍ତି ଏବଂ ଗଣେଶ ମୂର୍ତ୍ତି ଓ ସରସ୍ୱତୀ ମୂର୍ତ୍ତି ତିଆରି କରିଥାଉ ଓ ଏଇ ଅନୁଭୂତି ଆମର ବହୁତ ଭଲ ଥିଲା